ଆପଣଙ୍କ ବୟସ୍କ ପିତା ମାତାଙ୍କୁ ସେମାନଙ୍କର ନୂଆ ମୋବାଇଲ ନମ୍ବର ସହିତ ଡି ଜି ଲକର୍ ଆକାଉଣ୍ଟକୁ ଅପଡ଼େଟ୍ କରିବାରେ ସାହାଯ୍ୟ କରୁଛନ୍ତି ଆପଣ ସେମାନଙ୍କ ଘରେ ଅଛନ୍ତି କିନ୍ତୁ ସେମାନେ କିପରି ଆପ୍ ନେଭିଗେଟ୍ କରିବେ ତାହା ନିଶ୍ଚିତ ନୁହଁନ୍ତି କଳ୍ପନା କରନ୍ତୁ ଯେ ଆପଣ ଆପଣଙ୍କ ପିତାମାତାଙ୍କ ସହ କଥା ହେଉଛନ୍ତି ସେମାନଙ୍କୁ ଆଶ୍ଵାସନା ଦିଅନ୍ତୁ ଯେ ଆପଣ ଡି ଜି ଲକର୍ରେ ସେମାନଙ୍କ ମୋବାଇଲ ନମ୍ବର ଅପଡ଼େଟ୍ କରିବାରେ ସାହାଯ୍ୟ କରିବେ ଏବଂ ଏହି ପରିବର୍ତ୍ତନ କରିବା ପାଇଁ ସେମାନେ ଆପଣଙ୍କୁ ତାଙ୍କର ଫୋନ ହସ୍ତାନ୍ତର କରିବାକୁ ରାଜି ଅଛନ୍ତି ନା ନାହିଁ ପଚାରନ୍ତୁ